ଡ୍ରାଇଭର୍ ଭାଇ ଆପଣ ମୋତେ ଆଣି ଏଠି ପହଞ୍ଚେଇ ଦେଲେ ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ମୁଁ ବର୍ତ୍ତମାନ ଆପଣଙ୍କୁ ପଇସା ଦେବି ମୋତେ ଗୋଟେ କଥା କୁହନ୍ତୁ ମୋ ପାଖରେ ପଇସା ପାଖରେ ନାହିଁ ମୋ ଆକାଉଣ୍ଟରେ ପଇସା ଅଛି ଆଚ୍ଛା ଆପଣଙ୍କ ପାଖରେ ଫୋନ୍ପେ' କି ପେଟିଏମ୍ କି ଗୁଗୁଲ୍ପେ' କ'ଣ ଅଛି ମୋତେ କୁହନ୍ତୁ ମୁଁ ସେଥିରେ ଅନଲାଇନ୍ ମାଧ୍ୟମରେ ଆପଣଙ୍କୁ ପଇସା ପଠେଇ ପାରିବି ଆଉ ମୋତେ କୁହନ୍ତୁ ମୁଁ ସେଥିରେ ମୁଁ ପଠେଇ ଦେବି